ପରିବେଶ ହେଉଛି ଆମର ପ୍ରାକୃତିକ ସମ୍ପଦ ଏହାଦ୍ୱାରା ଲୋକମାନେ ବଞ୍ଚିଥାନ୍ତି ଏଥିରୁ ଅମ୍ଳଜାନ ମିଳେ ଯାହାକୁ ଲୋକମାନେ ନେଇ ବଞ୍ଚିଥାନ୍ତି ତେଣୁ ପରିବେଶ ସୁରକ୍ଷିତ ରହିବା ନିହାତି ଦରକାର ଏବେକାର ଯୁଗରେ ଆଧୁନିକ ଯୁଗରେ ପରିବେଶ ବହୁତ ପ୍ରଦୂଷଣ ହେଉଛି ଏହାକୁ ନିଷ୍କାସନ କରିବା ନିହାତି ଦରକାର ଯେପରିକି ଲୋକମାନେ ଜଙ୍ଗଲ କାଟି ଗଛପତ୍ର କାଟି ନିଜର ଘର ତିଆରି ଜାଳେଣୀରେ ବ୍ୟବହାର କରିଛନ୍ତି ଏହାକୁ ବନ୍ଦ କରିବା ନିହାତି ଦରକାର କାରଣ ଗଛପତ୍ର ଆମକୁ ଫଳମୂଳ ଏବଂ ଅମ୍ଳଜାନ ଯୋଗେଇ ଦେଇଥାଏ ଏବଂ ବିଭିନ୍ନ ପ୍ରକାରର କାରଖାନା ଆମ ଜିଲ୍ଲାରେ ଥିବା କାରଖାନା ଗୁଡ଼ିକରୁ ବାହାରୁଥିବା ଧୂଆଁ ଏବଂ ବାୟୁ ପ୍ରଦୂଷଣ ହେଉଛି ଏହାଦ୍ଵାରା ଯାହାଦ୍ୱାରା କି ବିଭିନ୍ନ ପ୍ରକାରର ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ଏବଂ ଏଠାରୁ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ଖାଇ ଗାଈମାନେ ଖାଇ ମୃତ୍ୟୁବରଣ କରୁଛନ୍ତି ଏହାକୁ ନିଷ୍କାସନ କରିବା ନିହାତି ଦରକାର ଏବଂ ଏଠାକାର ଜଙ୍ଗଲ ଇତ୍ୟାଦି ସୁରକ୍ଷିତ ରହିବା ନିହାତି ଦରକାର ଏବଂ ନଦୀନାଳ ଏହିଥିରେ ଥିବା ନଦୀନାଳରେ କାରଖାନାରୁ ବାହାରୁଥିବା ଅପରିଷ୍କାର ପାଣି ମିଶିଛି ଯେ ଯେଉଁ ନଦୀନାଳରୁ ଲୋକମାନେ ପାଣି ପିଇ ମୃତ୍ୟୁବରଣ କରୁଛନ୍ତି କିମ୍ବା ରୋଗରେ ପଡ଼ୁଛନ୍ତି ଏ ସେଥିପାଇଁ ନଦୀନାଳକୁ ସଫା କରିବା ନିହାତି ଦରକାର ଏବଂ ପ୍ରତି ଗ୍ରାମରେ ନଳକୂପ ଯୋଗେଇ ଦେବା ବି ନିହାତି ଦରକାର ଯାହାଦ୍ୱାରା କି ଲୋକମାନେ ସଫା ପାଣି ପିଇପାରିବେ ଏବଂ ନିଜର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ